ବ୍ରହ୍ମାଣ୍ଡର ଇତିହାସ ସାରଳା ଦାଶ ଆମ ମହାଭାରତରେ କହିଲେ ଆଦ୍ୟରୁ ଶୂନ୍ୟର ଉତ୍ପତ୍ତି ଶୂନ୍ୟରୁ ପବନ ପବନରୁ ଜଳଜାତ ଜଳରୁ ତପନ ତପନରୁ ହିମୁଜାତ ହିମୁଦୁଗ୍ଧଜାତ ସେ ଦୁଗ୍ଧ ହୋଇଲା ପୁଣି ଫେଣେ ପରିଚିତ ପବନ ମନ୍ଥନେ ଫେଣୁ ଜାତ ହେଲା ଅଣ୍ଡ ସେ ଅଣ୍ଡ ଗୋଟି ଫୁଟିଣ ବିକଶ ବ୍ରହ୍ମାଣ୍ଡ ଏ ବ୍ରହ୍ମାଣ୍ଡ ତତ୍ତ୍ୱର କଥା ଆମ ପୌରାଣିକ କିମ୍ୱଦନ୍ତୀ କହିଲା କିନ୍ତୁ ବିଜ୍ଞାନ କହୁଚି ବିଗ୍ ବେଙ୍ଗ ମତବାଦ ଷ୍ଟେଡ଼ି ଷ୍ଟେଡ଼ ମତବାଦ ଦୁଇଟି ଉଜ୍ଜଳ ନକ୍ଷେତ୍ର ପରସ୍ପର ଭିତରେ ଧକା ଖାଇକିରି ବିସ୍ପୋରଣ ହେଇକିରି ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ବୋଲି କୁହନ୍ତି ବିବର୍ତ୍ତନ ମତବାଦ ଅନୁସାରେ ଏହି ସୃଷ୍ଟି ତତ୍ତ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ବୋଲି ମଧ୍ୟ କେହି କେହି ମତ ବ୍ୟକ୍ତ କରିଥାନ୍ତି ତେଣୁ ବିଭିନ୍ନ ଧର୍ମରେ ବିଭିନ୍ନ ଶାସ୍ତ୍ରରେ ବ୍ରହ୍ମାଣ୍ଡର ଉତ୍ପତ୍ତି ବିଷୟରେ ଇତିହାସ ବିଭୟରେ ବିଭିନ୍ନ ମତ ପରିପ୍ରକାଶ ହେଇଚି ବାଇବେଲ କୁହ କୋରାନ୍ କୁହ ଗୀତା କୁହ ବେଦ ପୁହ ଉପନିଷେଦ କୁହ ରାମାୟଣ ମହାଭାରତ ଭାଗବତ କୁହ ତେଣୁ ବିଭିନ୍ନ ଧର୍ମଶାସ୍ତ୍ରରେ ସୃଷ୍ଟିର ତତ୍ତ୍ୱ ବିଷୟରେ ବିଭିନ୍ନ ମତ ପ୍ର୍ରକାଶ କରିଥାନ୍ତି